ଏଇ ଗୋ ଯେଉଁ ବସ୍ରେ ଟିକେ ଯିବାର ଥିଲା ପୁରୀ ଯେଉଁ ସାରେ ଆଉ ଏଇ ଏଇ ଯିବାର ଅଛି ଏଇ ପାଞ୍ଚ ପାଞ୍ଚ ଚାରି ପାଞ୍ଚ ଦିନ ପରେ ଏଇ ପାଞ୍ଚ ଜଣ ଯିମୁ ଆଉ ହଁ ସେଇ ଯେଉଁ ଆଗ ସେଇଠି ଯେଉଁ ତିନିଟା ବୁକିଂ କରିଥିବ ଆଉ ତିନିଟା କରିଥିବ ସେ ତିନିଟା କରିଥିବ ହେଇଯିବ ଆଉ ବୁକିଂ ଆଉ କ'ଣ କେତେ କ'ଣ କେତେ ନବ ଯେଉଁ ଇଏ ହଁ ଡାଇରେକ୍ଟ ପୁରୀ ନା ମ ଟିକେ କମ୍ କର ଏତେ କ'ଣ ଜଣଙ୍କ ତିନିଶହ ଚାରିଶହ ନା ମ ଟିକେ କମ୍ କର ଆଉ ତା'ହେଲେ ସାଢ଼େ ତିନିଶହ କହୁଛ ନା ସେଇ ତିନିଶହ ତିନିଶହ ହିଁ କର ଏନେ ଇଏ ଛୁଆର ନା ସେ ଆମେ ଧର ବଡ଼ ମଣିଷ ସମୁଦାୟ ତିନି ଜଣ ଆଉ ଛୋଟ ଛୁଆ ଦୁଇ ଜଣ ସେଇ ଇଏରେ ରହିଛି ଆଉ ଆ ସେଇ ତିନିଶହ ନାଖେ ହିଁ କର ହଁ ଆଉ ଯେଉଁ ଦିନ ଯିମୁ ସେଇଦିନ ଯେଉଁ ଯେଉଁ ଦିନ ଯିମୁ ସେଇ ଦିନ ହିଁ କହିମୁ ଆଉ ହଁ ସେଇଦିନ ଫୋନ୍ କରିଦବୁ ଯେ ଯେଉଁ ରଖିଥିବ ଆମ ପାଇଁ ସେଇଠି ଆଉ ହଁ

ହଁ ହଁ ଝରକା ସାଇଡ଼ ଯେଉଁ ଦରକାରେ କାଇଁନା ବାଟି ହୁଏ ନା ମୋର ଟିକେ ସେ ଝରକା ସାଇଡ଼ ରହିଲେ ଠିକ୍ ହବ ଆମ ଆମ ପାଇଁ ତିନିଟା ଆଗେ ଦରକାର ସେ ବାଲା ରଖିଦେଇଥିବ ଆଉ ସେଇଟା କରେ ଯିବା ପାଇଁ କାଇଁନା ଏଇଟା ଏପଟରେ ଯେଉଁ ଏଇଟା କହନ୍ତି ଗ୍ୟାସ୍ ହୁଏ ନା ସେ ଗାଡ଼ି ଭିତରେ ସବୁ କିଏ କ'ଣ ଖାଆନ୍ତି କିଏ କ'ଣ ଇଏ ସେଇଟା ଗ୍ୟାସ୍ ହୁଏ ହଉ ତା'ହେଲେ ହଁ